ମାଛ ଧରିବା ପାଇଁ ହେଲେ ପ୍ରଥମେ ଡଙ୍ଗା ଦରକାର ଜାଲ ଦରକାର ତାପରେ ଡଙ୍ଗାଟେ ବାହେବା ପାଇଁ କାଠ ଦରକାର ତ ଆମେ ପ୍ରଥମେ ଜାଲ ଧରିକି ନଦୀକୁ ଗଲେ ନଦୀ ନଦୀରେ ଜାଲ ଛାଡ଼ି ଛାଡ଼ିଦେବା ଆଉ କିଛି ସମୟରେ ସେଥିରେ ମାଛ ଗୁଡ଼ାକ ଲାଗିଥାଏ ଆ ନିଜ ନିଜ ଭିତରେ ଉତ୍ସାହ ରଖିବା ବଢ଼ାଇବା ପାଇଁ ସମସ୍ତେ ମିଳିମିଶି ମାଛ ଧରିଥାଉ ଆଉ ବିଭିନ୍ନ ପ୍ରକାର ଗୀତ ମଧ୍ୟ ଗାଇଥାଉ ଯାହାଫଳରେ ସମସ୍ତଙ୍କୁ ଖୁସି ଲାଗେ ଆନନ୍ଦ ଲାଗେ ଆଉ ବିଭିନ୍ନ ପ୍ରକାର ମାଛ ମାରି ଆମେ ଘରକୁ ଆସିଥାଉ